ହାଲୋ ରାଜେଶକିରେ ମୁଁ କୁନା କହୁଥିଲି ତୁ ଯୋଉ କହିଥିଲୁ ତମ ସପିଂ ମଲ୍ ମାନେ ଭଲ ପଡ଼ୁଛି ବୋଲି ତାହଲ ତମ ସପିଂ ମଲ୍ରୁ ଯାଇକିରି ମୁଁ ହେଡ଼୍ଫୋନ୍ କିଣିଲି କିନ୍ତୁ ତୁ ବିଶ୍ୱାସ ତୁ କହିଥିଲୁ ବୋଲିି ତୋ ବିଶ୍ୱାସରେ ମୁଁ କିଣିଲି ହେଲେ ହେଡ଼୍ଫୋନ୍ଟା କିଛି ଭଲ ପଡ଼ିଲାନିରେ ପଇସା ଦେଇ କିଣିଲି ସିନା ହେଡ଼୍ଫୋନ୍ଟା ଖରାପ ହୋଇଗଲା କିଛି ଭଲ ପଡ଼ିଲାନି ତ ବେକାର ହେଡ଼୍ଫୋନ୍ଟା ତୁ କହିଥିଲୁ ବୋଲି ତମ ସପିଂ ମଲ୍ରୁ ମୁଁ କିଣିଥିଲି ନହେଲେ ଅନ୍ୟ ସପିଂ ମଲ୍ରୁ ବୋଲି କିଣିଥାନ୍ତି ମୋତେ ଅର୍ଜେଣ୍ଟ୍ ଦରକାର ଥିଲା ତ ହେଡ଼୍ଫୋନ୍ଟା କିଣୁ କିଣୁ ମୁଁ ଦେଖିଲି ତ ଘରୁ ନେଲା ପରେ ସେଇଟା ଖରାପ ହୋଇଯାଇଛି ତ ସେଟା ଜଙ୍କ୍ ହୋଇଯାଇଛି କିଛି ଭଲ ସେେଇଟା କାମ ଦେଉନି ତ ମୋତେ ଏବେ ଅର୍ଜେଣ୍ଟ୍ ଏବେ ଦରକାର କ'ଣ କରିବି ସେଟା ଖରାପ କି ସେଟା କିଛି କାମ ଦେଉନି ତୁ କହିଲୁ ବୋଲି ମୁଁ କିଣିଲି ହେଲେ ସେଟା ବେକାର ହୋଇଗଲା ଯେତିକିଟା ଯେଉଁ କିଣିଦେଇ କିଣିଥିଲି ସେଟା ନଷ୍ଟ ହୋଇଗଲାରେ